ଆମ ଅଞ୍ଚଳରେ ଚାଷ ଚାହିଦା ଅଧିକ ଅଛି ଧାନ ଚାଷ କରାଯାଏ ବର୍ତ୍ତମାନ ଧାନ ଚାଷ କରିବା ପାଇଁ ଚାଷ କରିବା ପାଇଁ ଗାଡ଼ିର ବ୍ୟବହାର କରାଯାଏ ଆଗ ପରି ଆଉ ଗୋରୁ ବ୍ୟବହାର କରନ୍ତି ନାହିଁ ଚାଷର ସୁବିଧା ଛାଡ଼ିଦେଲା ପରେ ବିହନ ହେଉ ଜଳର ସାର ସବୁ ସମସ୍ୟାର ଏଇଠି ଭରପୁର ହୋଇ ରହିଛି ବି ଠିକ୍ ଭାବେ ବିହନ ଉପଯୁକ୍ତ ବିହନ ଆମକୁ ସୋସାଇଟିରେ ମିଳୁନାହିଁ ଯେଉଁ ବିହନ କିଛି ପରିମାଣରେ ମିଳୁଛି ତାହା ପୁଣି ଅତି କମ୍ କମ୍ ପରିମାଣରେ ମିଳୁଛି ଏବଂ ଠିକ୍ ବିହନ ମିଳୁନାହିଁ ସାରର କଥା ନ କହିଲେ ସରେ ସାର ଆମକୁ ମିଳୁନାହିଁ ଯାହାଫଳରେ କି ଠିକ୍ ସମୟରେ ଧାନକୁ ବଢ଼ିବା ପାଇଁ ଫଳ ହେବା ପାଇଁ ଆମକୁ ସାର ପକାଇ ପାରୁନାହୁଁ ୟା ପରେ ପରେ ଜଳର ଅଭାବ ତାହା ଆହୁରି ଅଧିକା ଆମର ବର୍ଷା ଠିକ୍ ଭାବେ ହୁଏ ନାହିଁ ଯାହାଫଳରେ କି ଆମେ ପ୍ରାକୃତିକ ଛାଡ଼ି ଜଳ ଜଳ ବ୍ୟବହାର କରିବା ପାଇଁ ଆମେ ଚାହୁଁଛୁ ବା ପଡ଼ୁଛି ଯାହାଫଳରେ କି ନାଳ ନର୍ଦ୍ଦମାର ସୁବିଧା ନାହିଁ ଯେ ଧାନକୁ ପାଣି ମାଡ଼ିବ ଏବଂ ପାଣିର ସୁବିଧା ନାହିଁ କିମ୍ବା ପାଣି ନ ହେବା ଦ୍ୱାରା ଧାନ ଗୁଡ଼ିକ ଠିକ୍ ସମୟରେ ଠିକ୍ ବଢ଼ିବା ବଢ଼ିବା ଏବଂ ଧାନ ଫଳିବା ପାଇଁ ସୁବିଧା ହୁଏନି ସାର ଆମେ ଯଦି ସୋସାଇଟିକୁ ଯାଉ ସାର ପାଇଁ ତା'ହେଲେ ଆମକୁ ପାଞ୍ଚ ବସ୍ତା ସାର ଦରକାର ସମୟରେ ଆମକୁ ଗୋଟିଏ ବସ୍ତା ସାର ମିଳୁଛି ବିହନ ମଧ୍ୟ ଆମକୁ କୁଇଣ୍ଟାଲରେ ବିହନ ଯଦି ଆମେ ଚାହୁଁ ତା'ହେଲେ ଆମକୁ କୋଡ଼ିଏ କିଲୋ ବିହନ ମିଳୁଛି ଯାହାଫଳରେ କି ଆମେ ପୁରୁଣା ଧାନକୁ ରଖି ବା ପୂର୍ବ ଆଦାୟ କରିଥିବା ଧାନକୁ ସେଇ ବ୍ୟବହାର କରୁଛୁ ଯାହାଫଳରେ କି ଉପଯୁକ୍ତ ଧାନ ହେଉନାହିଁ ଯାହାଫଳରେ କି ଆମେ ଖଟିଥିବା ବା ପରିଶ୍ରମ କରିଥିବା ଏବଂ ଖର୍ଚ୍ଚ କରିଥିବା ବକେୟା ଆମେ ପାଉନାହୁଁ ଯାହାଫଳରେ କି ଚାଷୀମାନେ ହତାଶ ହୋଇଯାନ୍ତି ଉପଯୁକ୍ତ ଚାଷ କରୁଛୁ କିନ୍ତୁ ତା'ର ଫଳ ଆମେ ପାଉନୁ ଯଦି ଉପଯୁକ୍ତ ବିହନ ଉପଯୁକ୍ତ ସାର ପାଣିର ବ୍ୟବହାର ଯଦି ଠିକ୍ ମିଳନ୍ତା ପୂର୍ଣ୍ଣ ମାତ୍ରାରେ ପାଣି ଯଦି ମଡ଼ା ଯାଇପାରନ୍ତା ତା'ହେଲେ ଚାଷର ବହୁତ ଉନ୍ନତି ହୁଅନ୍ତା ଏବଂ କୃଷକମାନେ ଖୁସିରେ ଖୁସି ମନରେ ଚାଷ କାମ କରନ୍ତେ ଏବଂ ଧାନ ଠିକ୍ ଆଦାୟ କରନ୍ତେ ଯାହାଫଳରେ କି ଚାଷୀମାନେ ଆଉ ଧାନ ଆଦାୟ ଏବଂ ବିଭିନ୍ନ ପ୍ରକାର ଫସଲ ଆଦାୟ ପାଇଁ ଆଉ ଆଗ୍ରହୀ ନାହାନ୍ତି କାରଣ ଏଇ ବିହନ ସାର ଜଳ ଏହି ତିନୋଟି ସମ୍ପୂର୍ଣ୍ଣ ମାତ୍ରାରେ ଆମକୁ ବ୍ୟାଘାତ କରୁଛି ବା ଆମକୁ ବ୍ୟବହାର କରିବାରୁ ବଞ୍ଚିତ କରୁଛି ଯେଉଁ ଫଳରେ କି କୃଷକମାନେ ହତାଶ ହୋଇଯାଆନ୍ତି